ଓଡ଼ିଶାରେ ଖବର ମୁଖ୍ୟ ବିଭିନ୍ନ ଭିନ୍ନ ଭିନ୍ନ ଖବର ଆସିଥାଏ କଲିଙ୍ଗ ଟିଭି ଅ ଅଗସ୍ ନ୍ୟୁଜ୍ କନକ ନ୍ୟୁଜ୍ ଏମିତି କେତେଗୁଡ଼ିକ ନ୍ୟୁଜ ଖବର ଚ୍ୟାନେଲ ମଧ୍ୟ ଅଛି ପେପରରେ ମଧ୍ୟ ବହୁତ ଅନେକ ଗୁଡ଼ିଏ ଖବର ଆସିଥାଏ ଓଡ଼ିଶାର ଖବର ନ୍ୟୁଜ୍ କଲିଙ୍ଗ ଟିଭି ମଧ୍ୟ ଦେଖିଥାଉ ନ୍ୟୁଜ୍ ପେପରରେ ମଧ୍ୟ ବହୁତ ପଢ଼ିବାକୁ ବି ଭଲ ଲାଗିଥାଏ ଅଗର୍ସ ନ୍ୟୁଜ୍ ବି ଭଲ ଲାଗିଥାଏ ପଢ଼ିବାକୁ କନକ ନ୍ୟୁଜରେ ବି ପେପରରେ ଆସିଲେ ପଢ଼ିବାକୁ ଭଲ ଲାଗିଥାଏ ମତେ ବି ପଢ଼ିବାକୁ ବହୁତ ପସନ୍ଦ ଲାଗେ ମୁଁ ପଢ଼େ ମୁଁ ଆମ ଘରେ ସବୁଦିନ ସେ ଖବରକାଗଜ ମଧ୍ୟ ଆସିଥାଏ ଆମେ ପଢ଼ୁ ପଢ଼ିବାକୁ ବି ବହୁତ ଭଲ ଲାଗେ ସବୁଦିନ ଆମ ଘରକୁ ଆସେ ନ୍ୟୁଜ ପେପରଗୁଡ଼ାକ ଆମେ ପଢ଼ିଥାଉ ସମସ୍ତେ ପଢ଼ନ୍ତି ଖବରକାଗଜ ଭଲ ଭଲ ଜିନିଷ ବି ଆସିଥାଏ ଭଲ ଭଲ କଥା ଶୁଣିବାକୁ ବି ମିଲିଥାଏ ଭଲ ଲୋକଙ୍କୁ କିଏ ଆକ୍ସିଡେଣ୍ଟ ହେଲା ଖବର ଆସିଥାଏ ତ କିଏ ଭଲ କାମ କଲା ଖବର ଦେଇଥାଏ ତ କିହି ଗଛ ଲଗାଉଛି ସେ ଖବର ଆସିଥାଏ ତ କି କେଉଁ ଦେଶରେ କେଉଁ ମୁଖ୍ୟମନ୍ତ୍ରୀ ହେଲା ତ କେଉଁ ଦେଶରେ ପ୍ରଧାନମନ୍ତ୍ରୀ ହେଲା ସେଇ ଖବର ବି ନ୍ୟୁଜରେ ଆସିଥାଏ ଅନେକ ଗୁଡ଼ିକ ଖବର ଆସିଥାଏ ନ୍ୟୁଜ ନ୍ୟୁଜରେ ଟିଭିରେ କଲିଙ୍ଗ ଟିଭି ଅଗର୍ସ ନ୍ୟୁଜ୍ କନକ ନ୍ୟୁଜ ସବୁ ଅନେକ ନ୍ୟୁଜ୍ ଟିଭି ଯେତେ ଅଛି ସବୁଟି ଆସିଥାଏ ଖବରକାଗଜରେ ମଧ୍ୟ ଆସିଥାଏ ବହୁତ ଭଲ ଲାଗେ କିଛି ଶିଖିବା ଜିନିଷ୍ ବି ଆସିଥାଏ କିଛି ଇସ୍କୁଲର କେଉଁ ପାଖରେ କେଉଁ ଇସ୍କୁଲ ଆସିଛି କେଉଁ ପାଖରେ କଲେଜ ହେଲାଣି ସବୁ ଖବର ପେପରରେ ବି ଦେଇଥାଏ ଓ ନ୍ୟୁଜରେ ବି ସବୁ କହନ୍ତି ସମସ୍ତେ ନ୍ୟୁଜ ଦେଖନ୍ତି ଯେ ଆମଠୁ ବଡ଼ ବଡ଼ ଭଦ୍ର ବ୍ୟକ୍ତିମାନେ ବି କହିଥାନ୍ତି ଦେଖିଥାନ୍ତି ନ୍ୟୁଜ ପଢ଼ନ୍ତି ଯେ ଆମଠୁ ବଡ଼ ଲୋକ ବଡ଼ ବାପା ହଉ କି ଦାଦା ହ କି ଯେ ସମସ୍ତେ ପଢ଼ନ୍ତି ନ୍ୟୁଜ ପେପରଗୁଡ଼ାକ ନ୍ୟୁଜ ଟିଭିରେ ବି ଦେଖନ୍ତି ଭଲ ଲାଗେ ଦେଖିବାକୁ ମତେ ବି ଭଲ ଲାଗେ ଦେଖିବାକୁ ସମସ୍ତେ ଦେଖନ୍ତି ନ୍ୟୁଜ୍ ଖବରରେ ଯେତେ ଗୁଡ଼ାକ ଜିନିଷ ଆମେ ନ୍ୟୁଜ୍ ଖବର ନଥାନ୍ତା ତ ଆମେ ଜାଣି ବି ପାରନ୍ତୁନ କି କେଉଁ ଦେଶରେ କଣ ହେଉଛି କେଉଁ ଜାଗାରେ କଣ ହେଲା ଏସବୁ ଆମେ ଜାଣିବି ଜାଣି ବି ନପାରୁ ଏଇସବୁ ହେଲା ବୋଲି ଆମେ ନ୍ୟୁଜ୍ ଖବରଟେ ପଢ଼ିଦେଲେ ବୋଲି ଏଇ ଜାଗାରେ ଏଇଟା ହେଇଛି ସେ ଜାଗାରେ ଏଇଟା ହଉଛି ବୋଲି ଜାଣି ପାରୁଛି ହେଲେ କିଏ ମଧ୍ୟ ଜାଣି ପାରୁନଥିଲେ ଆଗ କାଳରେ ଏବେ ସବୁକିଛି ପେପରରେ ବାହାରୁଛି ଟିଭିରେ ବାହାରୁଛି ସମସ୍ତେ ଜାଣିପାରୁଛନ୍ତି କେଉଁ ଜାଗାରେ କେଉଁଟା ହଉଛି ବୋଲି ନ୍ୟୁଜ ପଢ଼ିବାକୁ ଭଲ ଲାଗେ ଓ ଦେଖିବାକୁ ଭଲ ଲାଗେ ଶୁଣିବାକୁ ବି ଭଲ ଲାଗେ ନ୍ୟୁଜ ଖବର ଗୁଡ଼ାକ ବହୁତ ବ୍ୟବହାର ଅଛି କଲିଙ୍ଗ୍ ଟିଭି ସେଥିରେ ମଧ୍ୟ ବହୁତ ଭଲ ଭଲ ଜିନିଷ ଆସିଥାଏ ଦେଖିବାକୁ ମିଲିଥାଏ ଲୋକେ ବି ବହୁତ ଦେଖିଥାନ୍ତି ବେଶୀ ଲୋକ ଦେଖିଥାନ୍ତି